ମ୍ୟାଡ଼ାମ୍ ନମସ୍କାର ହଁ ମ୍ୟାଡ଼ାମ୍ ମୁଁ ମମତା କହୁଥିଲି କ'ଣ ହେଇଛି କି ମୋର ଟିକେ ଛାତି ପେନ୍ ହେଉଛି ତ ସେଥିପାଇଁ ମାନେ ଭୁବନେଶ୍ୱର କଟକ ବହୁତ ବଡ଼ ବଡ଼ ହସ୍ପିଟାଲ୍ ସବୁ ଗଲି ହେଲେବି ତା'ର ରେଜଲ୍ଟ କିଛି ଭଲ ହେଲାନି ମେଡ଼ିସିନ୍ ଖାଇଲି ବି କମିଲାନି ଅଲ୍ଟ୍ରାସାଉଣ୍ଡ କରିବାକୁ କହିଲେ ଏକ୍ସ ରେ ଫଟୋ କାଢ଼ିବାକୁ କହିଲେ ସବୁ କଲି ମେଡ଼ିସିନ୍ ବି ୟ୍ୟୁଜ୍ କଲି ହେଲେ ବି କିଛି ହେଲାନି ହେଲେ ମୋର ଜଣେ ସାଙ୍ଗଟେ ସେ କହିଲେ ନାହିଁ ଫୁଲବାଣୀରେ ଭଲ ମାନେ ଭଲ ଟ୍ରିଟ୍ମେଣ୍ଟ ହେଉଛି ଜଣେ ମ୍ୟାଡ଼ାମ୍ ତ ଅଛନ୍ତି ତ ତାଙ୍କ କଣ୍ଟାକ୍ଟ ନମ୍ବରଟା ନିଅନ୍ତୁ ତାଙ୍କ ସହିତ କଥା ହେଇକି ତାଙ୍କୁ ଦେଖା କରିକି ଟ୍ରିଟ୍ମେଣ୍ଟ କରନ୍ତୁ ସବୁକିଛି ଭଲ ହେବ କହିଲେ ଯେ ମୁଁ ଆପଣଙ୍କୁ ଫୋନ୍ କରୁଛି ମ୍ୟାଡ଼ାମ୍ ଆପଣଙ୍କ ହସ୍ପିଟାଲ୍ରେ କେମିତି କ'ଣ ଫାସିଲିଟି ମାନେ କ'ଣ

ହଉ ମ୍ୟାଡ଼ାମ୍

ହଁ ଆପଣଙ୍କ ହସ୍ପିଟାଲ୍ଟା କେତେ ବେଳଠୁ ଖୋଲା ଥାଉଛି ଆଜ୍ଞା

ହଁ ମାଡ଼ାମ୍ ଛାତି ଛାତି ପେନ୍ ହେଉଛି ନା ମ୍ୟାଡ଼ାମ୍ ସେଇଥିପାଇଁ ମାନେ ଖାଇବାଟା ବି ଠିକ୍ ହଉନି କିଛି ନାହିଁ ଦୁର୍ବଳ ହେଇକି ରହୁଛି ଆଉ ଭଲ ଲାଗୁନି ସେଇଥିପାଇଁ ଏମିତିରେ ବି ବହୁତ ମେଡ଼ିସିନ୍ ୟ୍ୟୁଜ୍ କଲିଣି ତ କେଉଁଟା ବି କିଛି ଭଲ ହଉନି ସେଥିପାଇଁ ଟିକେ ଭଲ ସେ ଯଦି ଟ୍ରିଟ୍ମେଣ୍ଟ କରିବେ ତା'ହେଲେ ଭଲ ହୁଅନ୍ତା

ହେଲେ ମ୍ୟାଡ଼ାମ୍ କ'ଣ କି ପଇସାପତ୍ର ଟିକେ ଅସୁବିଧା ଅଛି ତ କେମିତି କ'ଣ ଫାସିଲିଟି ଅଛି ଆପଣଙ୍କ ହସ୍ପିଟାଲ୍ରେ ମେଡ଼ିସିନ୍ ଫେଡ଼ିସିନ୍ ହଁ ଆଉ କିଛି କାର୍ଡ଼ ହଁ ମ୍ୟାଡ଼ାମ୍ ହଁ ହଁ ହଁ ମ୍ୟାଡ଼ାମ୍ ଠିକ୍ ଅଛି ତା'ହାଲେ ମୁଁ କାଲି ହିଁ ପଳାଇ ଆସିବି ଆପଣ ଟିକେ ଥିବେ

ଆଜ୍ଞା ହଉ ମ୍ୟାଡ଼ାମ୍ ରହିଲି